ହ୍ଵାଟ୍ସପ୍ ଫେସ୍ବୁକ୍ ଓ ଇନ୍ଷ୍ଟାଗ୍ରାମ୍ ମୋତେ ବହୁତ ଭଲ ଲାଗେ ସେଥିପାଇଁ ମୁଁ ହ୍ଵାଟ୍ସପ୍ ଇନ୍ଷ୍ଟାଗ୍ରାମ୍ ଫେସ୍ବୁକ୍ ବ୍ୟବହାର କରେ ହ୍ଵାଟ୍ସପ୍ରେ ଅନ୍ୟ କାହା ସହିତ ଚାଟିଂ କରିବା ଓ କାହା ସହିତ କଥା ହେବା ଭିଡ଼ିଓ କଲ୍ରେ ଦେଖିପାରିବା ସେଥିଲାଗି ହ୍ଵାଟ୍ସପ୍ ଭଲ ଅଛି ତା'ପରେ ଫେସ୍ବୁକ ଯେଉଁ ଆମକୁ ଅନ୍ୟ ପଟରେ କ'ଣ ଘଟଣା ଘଟିଲା କ'ଣ ନ ଘଟିଲା ସେଇଟା ଜାଣିବାକୁ ଭଲ ଲାଗ ଭଲ ଲାଗେ ସେଥିଲାଗ ଫେସ୍ବୁକ୍ ବି ଖୋଲା ଅଛି ଓ ଇନ୍ଷ୍ଟାଗ୍ରାମ୍ରେ ରିଲ୍ସ ଦେଖିବା ରିଲ୍ସ ବନେଇବା ଓ ଇତ୍ୟାଦି ତାକୁ ତାହାକୁ ଫ୍ରେଣ୍ଡ୍ କରିବା ସେଥିଲାଗି ଫ୍ରେଣ୍ଡ୍ ମାନେ ଫ୍ରେଣ୍ଡ୍ସ କଥା ହେବା ସେଥିଲାଗି ୱାଟ୍ସପ୍ ଫେସ୍ବୁକ୍ ଇନ୍ଷ୍ଟାଗ୍ରାମ୍ ଦେଖିବାକୁ ଭଲ ଏ ତାକୁ ତାହାକୁ ରେସିପି ଇନ୍ଷ୍ଟାଗ୍ରାମ୍ରେ ଯୋଗାଯୋଗ ପଠାଇ ହୁଏ